ହଁ ହେଲୋ

ନାଇଁ ଯୋଉଠି ଭଲ ରହିବ

ଆଚ୍ଛା କେତେ ଟଙ୍କା କହି ପାରିବେ

ସାର୍ ସେଇଠି ଏମିତି ସେଠି ବୁଲା ବୁଲି କରିବା ପାଇଁ କ'ଣ କ'ଣ ଜାଗା ଅଛି

ସେଠି କିଛି ସହଯୋଗ ବି ମିଳି ପାରିବ ଯଦି କିଛି ପ୍ରୋବ୍ଲେମ୍ ହେଲା କ'ଣ ଆଛା ସେଇଠି ଯୋଉ ଲଜ୍ ଅଛି ସେଠି ମାନେ ପ୍ରାଇସ୍ କେତେ କ'ଣ ଆସିବ କ'ଣ

ଆଚ୍ଛା ଓ କେ ଠିକ୍ ଅଛି ଆଚ୍ଛା ଓ କେ ଠିକ୍ ଅଛି